କୃଷକ ମାନଙ୍କ ପାଇଁ ସରକାର ବହୁତ ପ୍ରକାର ସାହାଯ୍ୟ ସହଯୋଗ କରିଥାନ୍ତି ଯେମିତିକି ଧାନ ମୁଗ ବିରି ଗହମ ଚାଷୀ ଚାଷ କରିଥାଏ ମଣ୍ଡିିକି ମଧ୍ୟ ଧାନ ଦେଇଥାଏ ସେ ବି କିଛି ପଇସା ରୋଜଗାର କରିଥାଏ ଚାଷୀ ମଧ୍ୟ ଖୁସି ହୋଇଥାଏ ଏବଂ ଗୋଟେ ଚାଷୀକୁ ବେସରକାରୀ ମଧ୍ୟ ଆଗେଇ ଆସିଛି ସାହାଯ୍ୟ ସହଯୋଗ କରିବା ପାଇଁ ବହୁତ ପ୍ରକାର ଏନ୍ ଜି ଓ ଆମ ଯେମିତି ଫାର୍ମ ଫାର୍ମକୁ ଆସିଥାଏ ଆମର ବହୁତ ପ୍ରକାର ସରକାର ସାହାଯ୍ୟ କରିଥାନ୍ତି ମିଟିଙ୍ଗ ଡକାଇଥାନ୍ତି ସେମାନଙ୍କ ପାଇଁ ଚାଷ କରିବା ପାଇଁ ବହୁତ ପ୍ରକାର ବାଟ ଦେଖାଇଥାନ୍ତି ଯେମିତିକି ଛତୁ ଚାଷ ଏବଂ ବହୁତ ଛତୁ ଚାଷ ଆଉ ମକା ଚାଷ ବହୁତ ପ୍ରକାର ଚାଷ କରିବା ପାଇଁ ମଧ୍ୟ ସରକାରଙ୍କ ଅନୁମତିରେ ସବୁ ସବୁ ଜାଗାରେ ଫାର୍ମ ଥିବା ମିଟିଙ୍ଗ ମଧ୍ୟ ବୈଠକ ବସାଇଥାନ୍ତି ଚାଷୀମାନଙ୍କୁ ମିଟିଙ୍ଗ ଡକାଇଥାନ୍ତି ତାଙ୍କ ତାଙ୍କ ସହିତ ଚାଷବାସ ମଧ୍ୟରେ ମଧ୍ୟ କଥା ସହଯୋଗ ସହଯୋଗ କରିଥାନ୍ତି ଏବଂ ବେସରକାରୀ ମଧ୍ୟ ବି ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇଥାଏ ଏବଂ ଏନ୍ ଜି ଓ ପ୍ରକାର ସଂସ୍ଥା ସବୁ ଚାଷୀକୁ ସାହାଯ୍ୟ କରିବା ସବୁ ଥାଏ